ମୁଇଁ ଆଜି ମୋର୍ ନିଜର୍ ବିଷୟରେ କିଛି କିଛି କହେବାକୁ ଚାହୁଁଛେଁ ମୁଇଁ ଏନ୍ତା କରି କେନ୍ତା କରି ମୁଇଁ କେନ୍ତାକରି ଭଲ୍ କରି ରହିପାର୍ମି ମୋର୍ ପୁଅ ଝି ମାନ୍କେ କେନ୍ତା କରିକି ମୁଇଁ ଭଲ୍ ମଣିଷ ଗୁଟେ କର୍ମି ଆଉ କେନ୍ତା କରିକି ଭଲ୍ ଜାଗାନେ ବାହା କରିପାର୍ମି ସେଟା ଏକା ମୁଇଁ ଚାହୁଁଛେଁ ଆର୍ କେନ୍ତା କିରି ଆମେ ଭଲ୍ ହେଇକରି ରହିପାର୍ମୁ ଆରୁ ମୋର୍ ପୁଅ ଝିଅ କେନ୍ତା କରିକି ଦୁଇ'ଟା ଚାକ୍ରୀ କରିପାର୍ବେ ଆରୁ କେନ୍ତା କରି ସେ ଲୋକ୍ ଜୀବନ୍ ଯାପନ୍ ଭଲ୍କି କରିକି ରହେବେ ଆରୁ ହେତ୍କି ମୁଇଁ ଭାବୁଛେଁ ଆମର୍ କିଛି ତ ଏଛେନ୍ ଅସୁବିଧା ନାଇ କିଛି ନାଇ ଆରୁ କିଛି ଅସୁବିଧା ନାଇ କି କିଛି ନାଇ ମୁଇଁ ନିଜେ ରନ୍ଧାବଢ଼ା କରିକରି ମୋର୍ନେ ସବୁ ପରିବାର୍ ଯା'କେ ଭଲ୍କରି ଗୁଟେ ଠାନେ ମିଶିକରି ବାପା ମାଆକେ ସେ ଲୋକ୍ କେତେ ସମ୍ମାନ୍ ଦେଇକରି କେତେ ହେଟା କରି ମାନିକରି ଅଛନ୍ ଆରୁ ସେ ଲୋକ୍ ବି କେତେ ବହୁତ୍ ଭଲ୍ ପାଏସନ୍ କେବେ ବି ଆମର୍ ତାଙ୍କର୍ କିଛି ଅସୁବିଧା କି କିଛି ନାଇ କର୍ବାର୍ ଆରୁ ଆମେ କେନ୍ତା କରିକି ପୁଅ ଝିଅ କେନ୍ତା କରି ଭଲ୍କରି ରହେବେ ସେତ୍କି ଏକା ଆମେ କାମ୍ନା କରୁଛୁଁ